ବିଦ୍ୟାଳୟରେ ମୋର ପ୍ରିୟ ବିଷୟ ହେଲା ଇତିହାସ ଇତିହାସରେ ଗୋଟିଏ ପିଲାର ଜାଣିଲେ ତାର ପୂର୍ବ କାଳର ଲୋକମାନେ କିପରି ଚଳପ୍ରଚଳ କରୁଥିଲେ ଖାଦ୍ୟ ଖାଉଥିଲେ ଏବଂ ତାଙ୍କର ଧର୍ମ ନୀତି କ'ଣ ଥିଲା ଏହି ବିଷୟରେ ଆମକୁ ଏବଂ ତାଙ୍କର ଚାଲିଚଳନି କିପରି ଥିଲା ସେମାନେ ଖାଦ୍ୟପେୟ ଏସବୁ ଇତ୍ୟାଦି ବିଷୟରେ ଜାଣିବାକୁ ଆମ୍ ଇତିହାସ ପ୍ରିୟ ହିଁ ପଢ଼ିଥାଉ ସାଧାରଣତଃ ସେଥିପାଇଁକି ମୋର ପ୍ରିୟ ବିଷୟ ଇତିହାସ ତା'ପରେ ଇତିହାସ ଗୋଟିଏ ୟାକୁ ଜିନିଷଟା ଏତେ ସହଜରେ ବୁଝି ହୁଏନି କାହିଁକିନା ସେ ଏତେ ଗୋଟିଏ ତାକୁ ଟିକିଏ ବୁଝିବାକୁ ପଡ଼ିଥାଏ ତ ଗପ ମାଧ୍ୟମରେ କହିବାକୁ ପଡ଼ିଥାଏ ଯାହାଫଳରେ ପିଲାଟା ମୁଣ୍ଡରେ ସେହି ବିଷୟରେ ମୁଣ୍ଡରେ ପସିଥାଏ କାରଣ ସେ ତ ଏତେ ପାଠଟା ଯଦିଓ କଷ୍ଟ ନୁହଁ କିନ୍ତୁ ଇତିହାସ ପାଠଟାକୁ ମୁଣ୍ଡରେ ପୁରେଇବାଟା ପିଲାଙ୍କ ପାଇଁ ଟିକିଏ କଷ୍ଟ ହୋଇଥାଏ ସେଥିପାଇଁକା ଏଇଟା ବହୁତ ବୁଝେଇବା ବି କଷ୍ଟ ଲାଗିଥାଏ ଆଉ ସ୍କୁଲ ଜୀବନ ଭିତରେ ଯେଉଁ ପିଲା ଗୋଟିଏ ପିଲାଟି ଯଦି ତା ଜୀବନ କାଳ ଭିତରେ ଶ୍ରେଷ୍ଠ ସ୍ଥାନ ସେ ଯେତେବେଳେ ଅଧିକାର କରେ ସେତେବେଳେ ବହୁତ ଆମକୁ ଖୁସି ଲାଗିଥାଏ ଖୁସି ଲାଗିଥାଏ ଏବଂ ତାକୁ ଦେଖିଲେ ଆମେ ବହୁତ ଖୁସି ଅନୁଭବ କରୁ